ହ୍ୟାଲୋ ହ୍ୟାଲୋ ହଁ କରିଛି କ'ଣ କରୁଥଲୁ ହଁ ଖାଇଲୁଣି ରୋଷେଇ ମୁଁ ଗୋଟେ ପ୍ଲାନ୍ କରିଛି ଟିକିଏ କଟକ ବାଲିଯାତ୍ରା ବୁଲିଯିବା ହଁ ମୁଁ ଯାଇଥିଲି ଦେଖିଛି ଭଲ ବାଲିଯାତ୍ରା ଭଲ ହେଉଛି ସେଇଠି ଆଉ ଯିବା କ'ଣ କହୁଛୁ ସେଇଠି ଭଲ ଭଲ ଜିନିଷ ପଡ଼ିଛି ସବୁ କପ୍ ପ୍ଳେଟ୍ ସବୁ ବହୁତ ଶସ୍ତାରେ ମିଳୁଛି ସେ ଖାଇବା ଜିନିଷ ବି ଭଲ ଅଛି କଟକର ଦହିବରା ବି ଫେମସ୍ ସବୁ ଯିବା ବୁଲାବୁଲି କରିକି ମୁଁ ଯାଇଛି ଆଗରୁ ପ୍ରାୟ ଥରେ ଦୁଇ ଥର ତ ଆଉ ଦେଖିବା ବୁଲାବୁଲି କରିକି ଖାଇପିଇକି ଆସିବା ମଜା କରିକି ଆଉ କପ୍ ପ୍ଳେଟ୍ ଯାହା ବି ପଡ଼ିଛି ଜିନିଷ କପ୍ ପ୍ଳେଟ୍ ପଡ଼ିଛି ଆଣିବା ସେଇଟା ବହୁତ ଶସ୍ତାରେ ମିଳୁଛି ନା ଆମର ଏଇଠି ବହୁତ ରେଟ୍ ବେଡ଼୍ସିଟ୍ ପଡ଼ିଛି ଚାନ୍ଦୁଆ ଫାନ୍ଦୁଆ ଯେଉଁ ତିଆରି ହୋଇକି ବିକା ହେଉଛି ସେଯାକ ଟିକିଏ ଆଣିବା ନୂଆ ନୂଆ ଜିନିଷ କିଛି ଦେଖିବା ଯାହା ଦେଖିବା ଯାହା ମିଳିବ ଆଣିବା ଆଉ ଜିନିଷ ହେଉ ଯାହା ବି ହେଉ ମିଳିବ ମିଳିବ ଆଣିବା କିଣିକି ଟଙ୍କା ଦୁଇ ତିନି ହଜାର ଧର ଯିବା ବୁଲିକି ଆସିବା ଆଉ ପ୍ୟାଣ୍ଟ୍ ସାର୍ଟ୍ ଆଣିବା ଲୁଗାପଟା ଆଣିବା ଲୁଗାପଟା ଆଣିବା କିଣିକି ଭଲ ଭଲ ଶାଢୀ ପଡ଼ିଥିବ ସବୁ କିଣିବା ପଇସା ଦୁଇ ତିନି ହଜାର ଟଙ୍କା ନେଇଥିବୁ ଆଉ ଦୁଇ ଭଉଣୀଯାକ ଯିବା ବୁଲାବୁଲି କରିକି ଆସିବା ଆଉ ଠିକ୍ ଅଛି ଯେଉଁ ଦିନ ଠିକ୍ କରିକି ଗାଡ଼ି ଫାଡ଼ି ଠିକ୍ କରିକି ତୋ ପାଖକୁ ଫୋନ୍ କରିବି ଆଉ ହଁ ଦୋଳି ଖେଳିବା ବଡ଼ ଦୋଳି ପଡ଼ିଥିବ ଆମେ ଦୋଳି ଖେଳିବା ଆଉ ଚପଲ କିଣିବା ହେଲା ହଉ ରଖୁଛି ହାଁ ରଖୁଛି